ହ୍ୟାଲୋ ଆପଣ ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତି ମୋତେ ଗୋଟେ ଗାଡ଼ି ବୁକ୍ କରିବାର ଥିଲା ଗୋଟେ ଗାଡ଼ି ଆଣିବାର ଥିଲା ମୁଁ ବାପା ବାପା ତ ବାହାରେ ଅଛନ୍ତି ସିଏ ତାଙ୍କ ଘରକୁ ଗାଆଁ ଘରକୁ ଆସିବାକୁ ଚାହୁଁଛନ୍ତି ସିଏ ଭୁବନେଶ୍ୱରରେ ଅଛନ୍ତି ଆଉ ଆପଣ କାଲି ଯଦି ଯଦି ଆପଣଙ୍କ କତିରେ କାଲି ଗାଡ଼ି ଆଭେଲେବୁଲ୍ ଅଛି ତା'ହେଲେ କୁହନ୍ତୁ ମୁଁ ମୋ ବାପା ମାଆଙ୍କୁ କାଲି ସେଠୁ ଆଣିବି ଆଣିବା ପାଇଁ ଆପଣଙ୍କୁ କହୁଛି ଆପଣ ଯଦି ବାପା ମାଆଙ୍କୁ କାଲି ସେଠାରୁ ନେଇଆସିବେ ତା'ହେଲେ ଟିକେ ଭଲ ହୁଅନ୍ତା ଆଉ ଆପଣଙ୍କ ପାଖରେ ଗାଡ଼ି ଆଭେଲେବୁଲ୍ ଅଛି ଆପଣ ଭୁବନେଶ୍ୱରକୁ ଆମ କେତେ ଟଙ୍କା ନେବେ

ସାଢ଼େ ଦୁଇଶହ ନା ତିନିଶହ ଟଙ୍କା ନେବେ ତ ତିନିଶହ ଟଙ୍କା ନେଲେ ତ ଗରିବ ଲୋକ ଯଦି ତିନିଶହ ଟଙ୍କା ରଖନ୍ତେ ତା'ହେଲେ ଭଲ ହୁଅନ୍ତା ତିନିଶହ ଟଙ୍କାରୁ ଅଧିକ ଟଙ୍କା କହିଲେ କିନ୍ତୁ ଆମେ ଦେଇପାରିବୁନୁ ଆଉ ଆମେ ଅଲଗା ଗାଡ଼ି ନହେଲେ ବୁଝିବୁ ତିନିଶହ ଟଙ୍କାରେ ଯଦି ଆପଣ ରାଜି ହେବେ ତା'ହେଲେ ଆମେ ରଖିବୁ ତିନିଶହ ଟଙ୍କା ତିନିଶହ ଟଙ୍କା ଆପଣ ଯଦି ରଖିବେ ତା'ହେଲେ ବାପା ମାଆଙ୍କୁ ଟିକେ ଘରେ ଆଣି ଛାଡ଼ି ଦେଇପାରିବେ ଦୟାକରି ମୁଁ ଟିକେ ଗରିବ ଲୋକ ଆମକୁ ଟିକେ ସାହାଯ୍ୟ କରନ୍ତୁ ଆଉ